ହଁ ଆମ ଗାଁରେ ଜଳସେଚନର ସୁବିଧା ଅଛି ଆଗରୁ ସ୍ଥିତି ବହୁତ ଖରାପ ଥିଲା ଆଗରୁ କେନାଲ ନଥିଲା ଏବେ କେନାଲ ଯେଉଁ କରି ସାରିଲାଣି କେନାଲ ଅଛି ସେହି କେନାଲ ଦ୍ୱାରା ସେଇ ପାଣି ସେ କେନାଲରୁ ପାଣି ଯେଉଁ ଯାଉଛି ପାଣି ଯେଉଁ ଯାଉଛି ସେଥିରେ ଆମର ଯେଉଁ ଚାଷ ଫାସ ହେଉଛି ଆଖୁ ହେଉଛି ଆଉ ଗଲା ପରେ ଧାନ ବିରି ମୁଗ ଏଇସବୁ ଚାଷ ହେଉଛି ମାନେ ଯେଉଁ ଆମର ଯେଉଁ ପରି ପନିପରିବା ବି ହେଉଛି ବାଇଗଣ ବିଲାତି ଭେଣ୍ଡି ଫେଣ୍ଡି ଏଇ ଯେଉଁ ସବୁ ହେଉଛି ସ୍ଥିତି ସିନା ଆଗରୁ ଖରାପ ଥିଲା ଏବେ ସିନା ସ୍ଥିତି ବହୁତ ଭଲ ଅଛି